ଆମ ଗାଁରେ ଗୋଟିଏ ନଳକୂଅ ଅଛି ଅଲଗା ଅଲଗା ସାହିରେ ବି ନଳକୂଅ ଅଛି ନଳକୂଅ ର କାମ ହଉଛି ପାଣି ଦବା ନଳକୂଅର ଗୋଟେ ହାଣ୍ଡେଲ୍ ଅଛି ତା ହାଣ୍ଡେଲକୁ ଆମେ ମାରିବା ଦ୍ଵାରା ସେଥିରୁ ପାଣି ବାହାରେ ସେ ତା ପାଣିକୁ ଆମେ ବ୍ୟବହାର କରୁ ଖାଇବା ପାଇଁ ହେଉ ପିଇବା ପାଇଁ ହେଉ କି ଖାଦ୍ୟ ପାଇଁ ହେଉ କି କିଛି ଅଲଗା କାମ ପାଇଁ ହେଉ ଆମେ ବ୍ୟବହାର କରିଥାଉ ଓ ଆମ ଗାଁରେ ଗୋଟିଏ ବଡ଼ କୂଅଟେ ଅଛି ସେ କୂଅର ପାଣିକୁ ଆମ ଗାଁରେ ସମସ୍ତେ ବ୍ୟବହାର କରନ୍ତି ଆମ ଗାଁ ମଝିରେ ସେ ଅଛି ଆମ ଗାଁ ମଝି କୂଅରୁ ସମସ୍ତେ ପାଣି ନିଅନ୍ତି ଓ ସେ ପାଣି କି କେହି ପିଇବା ପାଇଁ ବ୍ୟବହାର କରନ୍ତି କି ଖାଇବା ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଖାଦ୍ୟ ପାଇଁ ବ୍ୟବହାର କରନ୍ତି କି ଗାଧେଇବା ପାଇଁ କିଏ ବାସନ ମାଜିବା ପାଇଁ କି ଅନ୍ୟାନ କାର୍ଯ୍ୟରେ ବ୍ୟବହାର କରନ୍ତି